ଆମ ଦେଶ ଭାରତ ଯାହାକି ଗୋଟିଏ କ୍ରିକେଟ ପ୍ରେମୀ ଦେଶ କ୍ରିକେଟ ବହୁତ ଜାଗାରେ ଖେଳିଥାନ୍ତି ପିଲାମାନେ ଅନେକ ଗାଁରେ ମଧ୍ୟ ଖେଳିଥାନ୍ତି ସହରରେ ଅନେକ ସାହି ପଡ଼ିଶା ଆଦି ଜାଗାରେ ମଧ୍ୟ କ୍ରିକେଟ ଖେଳିଥାନ୍ତି କ୍ରିକେଟ ଯାହାକି କ୍ରିକେଟ ପ୍ରେମୀ ଦେଶ

ଖେଳି ଅନେକ ବଡ଼ ବଡ଼ ପ୍ଲେୟାର୍ ମଧ୍ୟ ଖେଳୁଛନ୍ତି ଅନ୍ତର୍ଜାତିକ ଜରିଆରେ ଅନ୍ତର୍ଜାତୀୟ ଆଉ ନ୍ୟାସନାଲ୍ ଇଣ୍ଟରନ୍ୟାସନାଲ୍ ଆଉ ଆମ ଦେଶରେ କ୍ରିକେଟ ପ୍ରେମୀ ଦେଶ ପ୍ରତି ବର୍ଷ ଆଇ ପି ଏଲ୍ ମଧ୍ୟ ହୋଇଥାଏ ଆଇ ପି ଏଲ୍ ଦ୍ୱାରା ଅନେକ ଲୋକ ମନୋରଞ୍ଜନ ଖେଳରେ ମନୋରଞ୍ଜନ ବିକାଶ କରିଥାନ୍ତି ମନୋରଞ୍ଜନ ଖେଳ ଖେଳିବା ଦ୍ୱାରା ଆମର ଦେହ ସୁସ୍ଥ ଥିବ ଆଉ ସବୁବେଳେ ହସିବା ଦ୍ୱାରା ଆମର ମନୋରଞ୍ଜନ ବଢ଼ିଥିବ ଆଉ ଖେଳ ଦ୍ୱାରା ଆମେ କିପରି ଆମର ଜୀବନର କିପରି ଆମ ଜୀବନର ଜୀବନ ସମୟ ବା ସୀମାକୁ ଆମେ କିପରି ଏନ୍ଜୟ କରିଥାଉ ତାହା ଖେଳ ଦ୍ୱାରା ଜଣାପଡ଼ିଥାଏ କ୍ରିକେଟ ଆମ ଗାଁରେ ମଧ୍ୟ ଅନେକ ଆମେ ସମୟରେ ଅନେକ ଖରାଦିନ ଆସିଲେ ଖେଳିଥାଉ ଆଉ କ୍ରିକେଟ ଦ୍ୱାରା ଆମ ବହୁତ ଏନ୍ଜୟ କିମ୍ବା ମନୋରଞ୍ଜନ ମଧ୍ୟ କରିଥାଉ କ୍ରିକେଟ କ୍ରିକେଟରେ ଅନେକ ପ୍ଲେୟାର୍ ଯାହାକି ଖେଳି ମଧ୍ୟ ଅନ୍ତର୍ଜାତୀୟ ଖେଳୁଛନ୍ତି କ୍ରିକେଟ ଗୋଟିଏ ଅଲମ୍ପିକ୍ ଭାବରେ ମଧ୍ୟ ଏବେ ପରିଚିତ ଅଛି